ଆପଣ କିଛି ଆପଣଙ୍କ ହ୍ୟାଲୋ ବାସନ୍ତି ହୋଟେଲ୍ କି ସେଇଠି ଆପଣ କିଛି ମତେ ଆମ ଘରେ ଜନ୍ମଦିନ ପାର୍ଟି ଅଛି ସେଥିପାଇଁ ମତେ ପଚାଶ ପ୍ଲେଟ୍ ଭେଜ୍ ବିରିୟାନୀ ଦରକାର ଆପଣ ଅଠର ତାରିଖ ଦିନ ଘଣ୍ଟେ ଭିତରେ ଦେଇପାରିବେ କି ଆମର ପିଲାମାନେ ଆସିବେ ସେମାନେ ଖାଇବେ ତ ଆପଣ ପଚାଶ ପ୍ଲେଟ୍ ଭେଜ୍ ବିରିୟାନୀ ଦେବେ ଆଉ ସେଥିରେ କିଛି କନସେସନ୍ ବି ଦେବେ କି ଆଉ ସେଇଥିରେ ଆମର ବର୍ଥଡ଼େ ପାର୍ଟି ଅଛି ସେଥିାଇଁ ମତେ ପଚାଶ ପ୍ଲେଟ୍ ବିରିୟାନୀ ଦରକାର ମୁଁ ସେଥିରେ ଆପଣ କିଛି କନସେସନ୍ ଦେବେ ଆଉ ଆମର ଆପଣଙ୍କର ରେଷ୍ଟୁରାଣ୍ଟ୍ ଆପଣ ଆମକୁ ଏହି ନମ୍ବର୍ରେ ଫୋନ୍ କରିପାରିବେ ଆପଣଙ୍କ ବିରିୟାନିର ରେଟ୍ କେତେ ଅଛନ୍ତି କି ଓହୋ ଶହେ ଟଙ୍କା ହଉ ଆପଣ ଶହେ ଟଙ୍କା ଖାଇକି ମୁଁ ତ ଅଲଗା ଦୋକାନରେ ପଚାରୁଛନ୍ତି ସବୁ ଦୋକାନରୁ ଅଶୀ ଟଙ୍କା କହୁଛନ୍ତି ଆପଣ ଶହେ ଟଙ୍କା କ'ଣ ପାଇଁ ଆପଣ ଅଶୀ ଟଙ୍କା ନିଅନ୍ତୁ ଆମେ ପଚାଶ ପ୍ଲେଟ୍ ବିରିୟାନୀ ନବୁ ଆଉ ଆମ ଘରେ ବାର୍ଥଡ଼େ ପାର୍ଟି ଅଛି ସେଇଠି ମୋର ପଚାଶ ପ୍ଲେଟ୍ ବିରିୟାନୀ ଦରକାର ତ ଆପଣ ସେଇଥିରେ ଟିକେ ସାହାଯ୍ୟ କରିପାରିବେ କି ଆପଣଙ୍କ ହୋଟେଲ୍ର ବିରିୟାନୀ ଗ ଖାଇବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଅଲଗା ହୋଟେଲ୍ ମାନଙ୍କର ରେଟ୍ ପଚାରିଛି କିନ୍ତୁ ଆପଣଙ୍କ ହୋଟେଲ୍ରେ ରେଟ୍ ରେଟ୍ ଅଛି ସେଇଟା କିନ୍ତୁ ଆପଣଙ୍କର ଖାଇବାର ଭଲ ଆପଣ ଟିକେ କନସେସନ୍ ଦେବେ ମୁଁ ବହୁତ ପରିମାଣରେ ନେବି ତ ଆମ ଘରେ ବାର୍ଥଡ଼େ ପାର୍ଟି ଅଛି ସେଥିପାଇଁ ଆପଣ ଦୟାକରି ଟିକେ କନସେସନ୍ ଦେବେ ଆଉ ଅଠର ତାରିଖ ଦିନ ଘଣ୍ଟେ ଭିତରେ ଆପଣ ସେଇଟା ଟିକେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଦେବେ

କି ଡେଲିଭରି କରିବା ପାଇଁ କରିବା ପାଇଁ ଆପଣ ଯେଉଁ ଯେଉଁ ପରିମାଣର ହେଲ୍ପ ମାଗିବେ ଆମେ ଦବୁ କିନ୍ତୁ ଆମକୁ ଅଠର ତାରିଖ ଦିନ ଘଣ୍ଟେ ଭିତରେ ଡେଲିଭରି କରିବାକୁ ହବ ଆମ ଘରେ ଲୋକମାନେ ଆସିବେ ତ ଆମର ସାଙ୍ଗମାନେ ଖାଇବେ ସେଥିପାଇଁ ଆପଣ ଟିକେ ସାହାଯ୍ୟ କରିବେ